ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି କି ମୁଁ ରାଜନଗରରୁ କାବେରୀ ସାମନ୍ତରାୟ କହୁଥିଲି ଆପଣଙ୍କର ଏକ କ୍ୟାବ୍ ମୁଁ ବୁକ୍ କରିଥିଲି କିନ୍ତୁ ସେଇ କ୍ୟାବର ଡ୍ରାଇଭର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ ଯୋଉଥିପାଇଁ ମୋର ଯିବାରେ ବହୁତ ବିଳମ୍ବ ହେଉଛି ଦୟାକରି ମୁଁ ଏହି କ୍ୟାବ୍ ଟିକୁ ବାତିଲ୍ କରିବାକୁ ଚାହୁଁଛି ଧନ୍ୟବାଦ